ହ୍ୟାଲୋ ଭାଇ କେଉଁଠି ହେଲଣି

କାଳି ବଜାର ହଁ ମୁଁ ଭୁବନ ବସ ଷ୍ଟାଣ୍ଡ ଯେଉଁଠି ସ ଷ୍ଟାଣ୍ଡ ପାଖରେ ଠିଆ ହୋଇଛି ଆପଣ ଜଲଦି ଆସନ୍ତୁ ଆପଣଙ୍କୁ ବାରମ୍ବାର ଫୋନ କରୁଛି ମୋର କଲେଜରେ ଆଜି ପରୀକ୍ଷା ଅଛି ନାହିଁ ଜଲଦି ଆସି ପହଞ୍ଚନ୍ତୁ ଆଉ ପାଞ୍ଚ ମିନିଟରେ ଯାଇକି ପହଞ୍ଚୁଛି ଦଶ ମିନିଟରେ ଯାଇକି ପହଞ୍ଚୁଛି ଆଉ ପରୀକ୍ଷା ଅଛି ମୋର ଲେଟ ହେଉଛି ଆଉ ଜଲଦି ଆସିକି ଆପଣ ଟିକେ ପହଞ୍ଚନ୍ତୁ ଟ୍ରାଫିକ ଯାମ ଅଛି ହଁ ଟିକେ କଣ ଦେଖିଦୁଖା କେମିତି ଆସନ୍ତୁ ଟିକେ ଜଲ୍ଦି ଆପଣଙ୍କୁ କହୁଛି ଆଉ ଆପଣ ଯଦି ଲେଟ କରିବେ ମୁଁ ନହେଲେ ଆଉ ପାଞ୍ଚ ମିନିଟ ପରେ ଆଉ ଗୋଟେ ଅଲଗା ଅଟୋ ବୁଝିକି ଯିବି ଆଉ କଣ କରିବି ପରୀକ୍ଷା ଅଛି ମୋର ଆଜି ଲେଟ ହଉଛି ଟାଇମ ବି ହୋଇଗଲାଣି ଆସିବେ ନା କଣ ଜଲଦି ହେଉ ହେଉ ହେଉ ଆପଣ ଆସନ୍ତୁ ମୁଁ ବସ ଷ୍ଟାଣ୍ଡ ପାଖରେ ଠିଆ ହୋଇଛି ଆଉ ଭୁବନ ବସ ଷ୍ଟାଣ୍ଡ ପାଖରେ ଅଛି ଆପଣ ଜଲଦି ପହଞ୍ଚନ୍ତୁ ହେଉ ରହିଲି ଭାଇ ହେଉ